ହ୍ୟାଲୋ ଆପଣ ସାଫ୍ରନ୍ ସ୍ପାଇସ୍ରୁ କହୁଛନ୍ତି ମୁଁ ଯେଉଁ ଅର୍ଡର କରିଥିଲି ସେଇଥିରେ କିଛି ଡ୍ରିଂକ୍ସକୁ ଯୋଡ଼ିକି ପଠାନ୍ତୁ ଯେମିତିକି ଏଇ ଜୁସ ଆଉ ଥମ୍ସ୍ ଅପ୍ କୋଲ୍ଡ଼ ଡ୍ରିଂକ୍ସ କିଛିଟା ସେଥିରେ ଯୋଡ଼ିକି ମୋ ଅର୍ଡରକୁ କମ୍ପ୍ଲିଟ କରନ୍ତୁ